ହ୍ୟାଲୋ ମୁଁ ଏ ହୋଟେଲ ରାଜଲକ୍ଷ୍ମୀ ହୋଟେଲରୁ କହୁଛନ୍ତି ମୁଁ ହଲଧରପୁର ଛବିଲତା ପରିଡ଼ା କହୁଛି ଆଉ ଦୁଇ ଚାରିଦିନ ପରେ ଆସିବେ ଦଶ ପନ୍ଦର ଜଣ ଗେଷ୍ଟ ଆଉ ଅର୍ଡ଼ର ଟିକିଏ କରିଦେବେ ଆଉ ମାଛ ଫ୍ରାଏ ମଟନ୍ ବିରିୟାନୀ ଚିକେନ୍ ପକୋଡ଼ା ଚାଓମିନ୍ ଦଶ ପନ୍ଦର ଜଣ ଆସିବେ ଓ ଆଉ ଯେତେ ସେ ଦେବେ ଦଶ ପନ୍ଦର ଜଣ ଆସି ଖାଇବେ ଆଉ ଏଠି ଗେଷ୍ଟ ଆମର ଆସିବେ ଦଶ ପନ୍ଦର ଜଣ ଭଲ ଭଲ ଆଇଟମ୍ ଟିକିଏ ବରାଦ କରିକିରି ଦିଅନ୍ତୁ ଆଉ ଚିକେନ୍ ବିରିୟାନୀ ଭଲ ଆଇଟମ୍ କରିକିରି ଦେବେ ଆଉ ରେଷ୍ଟୁରାଣ୍ଟ ଆପଣଙ୍କ ଅପେକ୍ଷାରେ ରହିଲୁ ଯେତେ ଶୀଘ୍ର ଦେଲେ ଅର୍ଡ଼ର ସେତେ ଶୀଘ୍ର ଭଲ ଆଉ ଏତେ ଆଇଟମ୍ ଦଶ ବାର ପ୍ରକାର ଆଇଟମ୍ ଦେବେ ଆଉ ଗେଷ୍ଟ ପନ୍ଦର କୋଡ଼ିଏ ଜଣ ଆସିବେ

ଭଲ ଭଲ ଆଇଟମ୍ ଚିକେନ୍ ପକୋଡ଼ା ମଟନ୍ ଚିକେନ୍ ପକୋଡ଼ା ଚିକେନ୍ ବିରିୟାନୀ ସାଧା ବିରିୟାନୀ ଚିକେନ୍ ବିରିୟାନୀ ଦେଇକି ପଠାନ୍ତୁ ଆପଣଙ୍କ ଅପେକ୍ଷାରେ ଅଛୁ ଆମ ଗେଷ୍ଟ ବାହାର କ୍ୟାଣ୍ଟିନ୍ ମଗେଇଥାନ୍ତୁ ଜାଣିଲେ ଏଇଠି ଆମର ଅଛନ୍ତି ରାଜଲକ୍ଷ୍ମୀ ହୋଟେଲ ସେଠି ଭଲ ଆମର ଜିନିଷ ସେ ଆମେ ଖାଇକି ଜାଗାରୁ ଟେଷ୍ଟ କରିଛୁ ପୋଟି ଜିନିଷ ଟିକିଏ ଭଲ ସେଇ ନାଇଁ ଆମେ ଅର୍ଡ଼ର ଦେଇଛୁ ଆପଣଙ୍କୁ ଆଉ ମାଛ ଫ୍ରାଏ ମାଛଘାଟିଆ ଦହି ବାଇଗଣ ପାମ୍ପଡ଼

ଟୋମାଟ କାକୁଡ଼ି ସାଲାଡ଼ ଭେରାଇଟି ଭେରାଇଟି ଆଇଟମ୍ ଆପଣଙ୍କ ରାଜଲକ୍ଷ୍ମୀ ହୋଟେଲ ଟେଷ୍ଟ ଟିକେ ଭଲ ତେଣୁ ଆପଣଙ୍କୁ ଆମେ ଅର୍ଡ଼ର ଦେଇଛୁ ପନ୍ଦର କୋଡ଼ିଏ ଜଣ ଆସିବେ ଅର୍ଡ଼ର ଦେଇଛୁ ଟିକେ ଶୀଘ୍ର ଦେଲେ ଟିକିଏ ଭଲ ହବ ଆଉ ତିରିଶ ପିଲାମାନେ ବି ସେଥିରେ ଖାଇବେ ଭଲକରି ଟିକିଏ ଜଲ୍ଦି ସିଏ ଦେବ ଆଉ ଟେଷ୍ଟ ଟିକିଏ ଭଲ ଆଉ ଯାହାହେଲେ କହୁଛୁ ଆମେ ପଇସା କେତେ ପଳେଇଲାଣି